ମୁଁ ମୋ ପରିବାର ସହିତ କିମ୍ବା ବନ୍ଧୁବାନ୍ଧବମାନଙ୍କ ସହିତ ନୂଆ ନୂଆ ଫିଲ୍ମ ଦେଖିବାକୁ ପସନ୍ଦ କରେ ସିରିଏଲ୍ ଭିତରୁ ରଜ କୁଇନ୍ ବା ଡିଆଇଡ଼ି ସୁପର ମମ୍ କିମ୍ବା ଡିଆଇଡ଼ିର କିଛି ଆସିଲେ ସେଇଟା ଦେଖିବାକୁ ପସନ୍ଦ କରେ ସେହିଥିରେ ସେମାନଙ୍କର ବିଭିନ୍ନ ପ୍ରତିଭା ଦେଖାଯାଏ ଯେମତି ଡିଆଇଡ଼ି ସୁପର ମମରେ ମାଆମାନଙ୍କର ଡାନ୍ସ କିମ୍ବା ସେମାନଙ୍କ ଆଉ ସିଙ୍ଗିଙ୍ଗି ସୁପରଷ୍ଟାର ସେଇଥିରେ ଯେଉଁ କଳା ଯେଉଁ ଦେଖାନ୍ତି ଛୋଟ ଛୋଟ ଛୁଆମାନେ ବି ଯାଇକି ସେମାନଙ୍କର ଗୀତର ପ୍ରତିଭା ଦେଖାନ୍ତି ସେମାନଙ୍କର କଳାର ପ୍ରତିଭା ଦେଖାନ୍ତି ବିଭିନ୍ନ କମେଡ଼ି ସୋ କମେଡ଼ି ସୋ ଯେମିତି କପିଲ୍ ଶର୍ମା ସେଇଥିରେ ବି କିଛି କମେଡ଼ି ସୋ ଭଲ ଲାଗେ ସାଙ୍ଗ ହୋଇକି ଦେଖୁ ରଜ କୁଇନ୍ ରଜ କୁଇନରେ ବି ବହୁତ ଝିଅମାନେ ଯାଇକି ସେମାନଙ୍କର ପ୍ରତିଭା ଦେଖାଇ ଆଗକୁ ଯାଇପାରିଛନ୍ତି ଯେମିତି ବିଭିନ୍ନ ପ୍ରକାର ସିରିଏଲ୍ କରିପାରିଛନ୍ତି ଆଗକୁ ଯାଇକି ହିରୋଇନ୍ ମଧ୍ୟ ହୋଇପାରିଛନ୍ତି ସେମିତି ସେହି ସବୁ ସିରିଏଲ୍ ଦେଖିବାକୁ ଆମେ ପସନ୍ଦ ସିରିଏଲ୍ ଏହିସବୁ ଦେଖିବାକୁ ଆମେ ପସନ୍ଦ କରୁ ତା ସହିତ ଯେତେବେଳେ ଫାଙ୍କା ଟାଇମରେ ଆମେ ଲୁଡ଼ୁ ତାସ୍ ଏହିସବୁ ଖେଳୁ ଆଉ ଯେତେବେଳେ ଆମେ ଚାର ଉପରଓଳି ଟାଇମରେ ଯେଉଁ ଫୁଟୁବଲ୍ ଆମେ ସାଙ୍ଗସାଥିମାନେ ମିଶି ମ୍ୟାଚ୍ ବି କରୁ ତା' ସହିତ ଗୀତ ବି ଶୁଣିବାକୁ ସମସ୍ତେ ବହୁତ ପସନ୍ଦ କରନ୍ତି ଗୀତ ସହିତ ଡାନ୍ସ ବି କରୁ ସାଙ୍ଗ ହୋଇକି କି ସକାଳ ସକାଳ ପ୍ରାର୍ଥନା ସକାଳ ପ୍ରାର୍ଥନାରେ ପ୍ରାର୍ଥନା ଚ୍ୟାନେଲରେ ବିଭିନ୍ନ ପ୍ରକାର ଦିଏ ଅନ୍ତାକ୍ଷରୀ ଆଉ ସେଇଟାବି ଦେଖୁ ଆଉ ପାଲା ଦିଏ ଆମ ଯେଉଁ ଯେତେ ସବୁ ବୟସ୍କ ଲୋକ ସବୁ ମିଶି ପାଲା ଅନ୍ତାକ୍ଷରୀ ଏହିସବୁ ଦେଖୁ ସମସ୍ତେ ମିଶିକି ଯାତ୍ରାବି ଦେଖୁ ଯାତ୍ରା ଚ୍ୟାନେଲ ଯାତ୍ରା ବି ଦେଖୁ ଏଇ ସବୁ ଆମର ମନୋରଞ୍ଜନର ମୁଖ୍ୟ ଉଦ୍ଦେ